ଓଡ଼ିଶାନ ଆମର ଓଡ଼ିଶା ସରକାର ତ ବହୁତ ଫ୍ୟାସିଲିଟି ଦେଇଛନ୍ ଇଲେକ୍ଟ୍ରି ହେଲା ପାନି ହେଲା ଆଉ ବି ଅର୍ଥନୀତିକ ପ୍ରୋବ୍ଲେମ୍ ହେଲା ସବୁଥିରେ ସୁବିଧା ସମସ୍ତଙ୍କୁ ଯୋଗାଇ ଦେଇଛନ୍ ଘର ଘରକେ ଲାଇନ୍ ପାନି ଫ୍ରିରେ ବି ଦେଉଛନ୍ ବାକି ନିଜର ବ୍ୟବସାୟ କରବାକେ ହେଲେ ଲାଇନ୍ ବେଶୀ ଦରକାର ଆଉ ବ୍ୟବସାୟ ବି ବହୁତଟେ ଅଛେ ନିଜ କର୍ମୀ ବୋଲେ ବହୁତ ବ୍ୟବସାୟ ଅଛି ଆଉ ବ୍ୟବସାୟ କରବାର୍ ଲାଗି ବି ଇଲେକ୍ଟ୍ରି ଦରକାର ପାନି ଦରକାର ସବୁକିଛିରେ ପାନି ଇଲେକ୍ଟ୍ରି ଦରକାର ବେଲେ ଯେନ୍ ଇଲେକ୍ଟ୍ରି ଅଛେ ସେ ଇଲେକ୍ଟ୍ରି ବେଶୀ କଟ୍ ହେଇଯାଉଛେ କଟ୍ ହେଇଗଲେ ତ କାମ ନାହିଁ ଚାଲେ ଆମର ଗ୍ୟାରେଜ୍ ହେଲା ତା'ପରେ ସପ୍ ହେଲା ଦୋକାନ ହେଲା ମଲ୍ ହେଲା ସବୁଥିରେ ଇଲେକ୍ଟ୍ରି ଦରକାର ଆଉ ଗ୍ୟାରେଜ୍ ବି ହୋଟେଲ ବି ହେଲା ଇଲେକ୍ଟ୍ରି ଦରକାର ଆଉ ଗ୍ୟାରେଜ୍ ମାନଙ୍କୁ ଇଲେକ୍ଟ୍ରି ନାହିଁ ହେଲେ କାମ ନାହିଁ ଚାଲି ଗାଡ଼ି ମୋଟର୍ ସାଇକେଲ ଇସବୁ କାମ ମାନେ ଚାଲିସି ଲୁହା କାମ ବେଲେ ଇଲେକ୍ଟ୍ରି ବେଶୀ କଟ୍ ହେଉଛେ ଆଉ ବେଶୀ ଲାଇନ୍ରେ ପଇସା ବି ନେଉଛନ୍ ଆଉ ପଇସା ବେଶୀ ନେଇ ଯାଉଛନ୍ ଲାଇନ୍ ବି ବହୁତ କଟ୍ ହେଉଛେ ଡେଲି ଡେଲି ଲାଇନ୍ କଟ୍ ହେଉଛେ ସେଥିର୍ ପ୍ରୋବ୍ଲେମ୍ ଲାଗି ବେପାର କିଛି ଭଲ ସେ ସୁବିଧା ନାହିଁ ଚାଲବାର୍